ଆମ ଗାଁରେ ନୃତ୍ୟ ଶିଖାନ୍ତି ଯାହାକି ଆମେ ନାଟ୍ୟ ଶିଖିଥାଉ ନାଟରେ ଆମେ ବହୁତ ଭଲ ଲାଗିଥାଏ ନାଟ ଦେଖିବା ପାଇଁ ଶିଖିବା ପାଇଁ ଆଉ କରି ଟ୍ରଫି ତିଆରି କରିବାକୁ ଆମକୁ ଭଲ ଲାଗେ ଆମ ଯେମିତି ନାଟକ ଦେଖିଥାଉଁ ଆମକୁ ନାଟ ବି ଶିଖିବା ଶିଖିବାକୁ କୁହନ୍ତି ଆମେ ଶିଖି ମଧ୍ୟ ବି ଥାଉ